ଆମ ରାଜ୍ୟ ଓଡ଼ିଶା ନିଜର କଳା ସଂସ୍କୃତି ଆଦି ପାଇଁ ଦେଶରେ ବିଖ୍ୟାତ ଆମ ରାଜ୍ୟ ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ଖୁବ୍ ପାରଦର୍ଶିତା ଲାଭ କରିଛି ଆମ ରାଜ୍ୟର ମୁଖ୍ୟ ଭାଷା ହେଉଛି ଓଡ଼ିଆ ଓ ଏହା ଆମର ମାତୃଭାଷା ଆମେ ଓଡ଼ିଆ ବୋଲି ଜାତୀୟ ସ୍ତରରେ ଗର୍ବ ଅନୁଭବ କରିଥାଉ କାରଣ ଆମ ଓଡ଼ିଆ ଭାଷାର ଏକ ଖୁବ୍ ସୁନ୍ଦର ଇତିହାସ ଅଛି ଏହା ଅନ୍ୟ ଭାଷାମାନଙ୍କ ତୁଳନାରେ ଖୁବ୍ ଉନ୍ନତ ପରିଲକ୍ଷିତ ହୋଇଥାଏ ଆମ ଓଡ଼ିଆ ଭାଷାର ମଧ୍ୟ କେତେକ ଉପଭାଷା ରହିଛି ଆମ ଓଡ଼ିଶାର ବିଭିନ୍ନ ଅଞ୍ଚଳ ଭିତିରେ ଏହି ଭାଷାଗୁଡ଼ିକ ବ୍ୟବହାର ହୋଇଥାଏ ଯେମିତି ପଶ୍ଚିମ ଓଡ଼ିଶାରେ କୋଶଲି ଓ ସମ୍ବଲପୁରୀ ଭାଷା ଆମେ ସାଧାରଣତଃ ଓଡ଼ିଆ ଓଡ଼ିଆ ଭାଷାର ଶବ୍ଦଗୁଡ଼ିକରେ ହଲନ୍ଥ ବ୍ୟବହାର କରି ଉଚ୍ଚାରଣ କରିବାକୁ କୋଶଲି କିମ୍ବା ସମ୍ବଲପୁରୀ କୁହାଯାଏ ଏହି ଭାଷାକୁ କହିବା ବେଳେ ତାହା ଖୁବ୍ ସୁନ୍ଦର ଲାଗିଥାଏ ଏବଂ ଶୁଣିବା ପାଇଁ ମଧ୍ୟ ବହୁତ ଆକର୍ଷଣୀୟ ଲାଗିଥାଏ ପୁଣି ବିଭିନ୍ନ ପ୍ରାନ୍ତରରେ ଆଦିବାସୀମାନେ ମଧ୍ୟ ନିଜର ଏକ ସ୍ୱତନ୍ତ୍ର ଭାଷା ବ୍ୟବହାର କରିଥାନ୍ତି ସେଗୁଡ଼ିକ ମଧ୍ୟରେ ହୋ ସାନ୍ତାଳ କୁଇ ଆଦି ଭାଷା ଅନ୍ୟତମ ଏମିତି ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ଭାଷା ବ୍ୟବହାର କରାଯାଇଥାଏ ଏହାର ବିଭିନ୍ନପ୍ରକାରର ବ୍ୟବହାର ରହିଛି କିନ୍ତୁ ସେଗୁଡ଼ିକୁ ଆମେ କେବେ ବେଶୀ ଅସୁବିଧାରେ ପକାଇ ନଥାଏ କାରଣ ଆମର ଅନେକ ଉପଭାଷା ଥିଲେ ମଧ୍ୟ ଆମର ମୁଖ୍ୟ ଭାଷା ହେଉଛିି ଓଡ଼ିଆ ଆମର ସମସ୍ତ ପାଠ୍ୟ ପୁସ୍ତକ ସବୁ ଓଡ଼ିଆ ଭାଷାରେ ଲେଖା ହୋଇଛି ସମସ୍ତ ସରକାରୀ କାମ ମଧ୍ୟ ଓଡ଼ିଆରେ ବ୍ୟବହାର ହୋଇଥାଏ ଓଡ଼ିଆ ଭାଷାକୁ ବ୍ୟବହାର କରିପାରନ୍ତି ତେଣୁ ଓଡ଼ିଆ ଅସୁବିଧାର ସମ୍ମୁଖୀନ ହୋଇନଥାଏ ତେଣୁ ଆମ ଓଡ଼ିଆ ଭାଷା କୋଶଳୀ କିମ୍ବା ସାନ୍ତାଳ କିମ୍ବା ସମ୍ବଲପୁରୀ ଇତ୍ୟାଦି ଭାଷା ଦ୍ୱାରା ଅଧିକ ମାତ୍ରାରେ ପ୍ରଭାବିତ ହୋଇନଥାଏ ଆମେ ଆମ ଆଞ୍ଚଳିକ ଭାଷାଗୁଡ଼ିକ କହିବା ଏବଂ ଲେଖିବା ବେଳେ ଆମକୁ ବହୁତ ଖୁସି ମିଳିଥାଏ